ଆମର୍ ବଡ଼୍ ବଡ଼୍ ଫେକ୍ଟ୍ରିମନେ ବନାବାରୁ ସେମନେ ନଦୀନେ ତାକର୍ ସେ ଖରାପ୍ ପାନ୍କେ ଛାଡ଼ି ଦଉଛନ୍ ସେଥିର୍କାଜି ଆମର୍ ନଦୀ ପ୍ରଦୂଷଣ ହଉଛେ ତା'ପରେ ବାୟୁ ପ୍ରଦୂଷଣ ହଉଛେ ତା'ପରେ ଜଙ୍ଗଲ୍ରେ କାଠ୍ମାନେ୍ ମାରୁଛନ୍ ସବୁ ଜଙ୍ଗଲ୍କେ କାଟି ଦଉଛନ୍ ସେତିର୍ କାଜି ବି ଆମର୍ ବାୟୁ ପ୍ରଦୂଷଣ ହଉଛେ ଆମର୍ ଜଙ୍ଗଲ୍ ନଷ୍ଟ ହିଯାଉଛେ ଆଉ ତାପରେ ଇ ଗଛ୍ମାନେ ଯେହେତୁ ମାରି ଦେବାରୁ ଅକ୍ସିଜେନ୍ କମିଯାଉଛେ ତାପରେ ସେଥିର୍କାଜି ବି ଆମର୍ ଖୋବ୍ ନଷ୍ଟ୍ ହେଇଯାଉଚେ ସେ ଜଙ୍ଗଲ୍ କାଟ୍ବାର୍ ଆମ ଜୀବଜନ୍ତୁମାନେ ବି ଖୋବ୍ ହଇରାଣ୍ ହଉଛନ୍ ମରି ଯାଉଛନ୍ ହାତୀମନେ ସେ ଜଙ୍ଗଲ୍ କାଟିଦେବାରୁ ସେମାନେ ବାହାର୍ ବାହାର୍ ବୁଲି ବୁଲୁ ଛନ୍ ତାପରେ ଆମ ଜଲ୍ ପଦୂଷଣ ବି ଫେକଟ୍ରିମାନ୍କରେ ବେଶୀ ବେଶୀ ବଢ଼ି ଯାଇଛେ ସେମାନେ ଜଲ୍ ପ୍ରଦୂଷଣ୍ ବି କରୁଛନ୍ ତାପରେ ଆମର୍ ବାୟୁ ପ୍ରଦୂଷଣ୍ ବି କରୁଛନ୍ ସେଥିର୍ କାଜି ବି ଖୁବ୍ ଇଟା ହୋଉଛେ ତାପରେ ଆମର୍ ଜଙ୍ଗଲ୍ରେ କେ କେତେ କାଟୁଛନ୍ ସେଥିପାଇଁ ବର୍ଷା ବି ନେଇ ହେବାର୍ନେ ସେଥିର୍ଲାଗି ତୋ ଜଙ୍ଗଲ୍କେ